ମୂଳ କଥା କହିବାକୁ ଗଲେ ଫାଷ୍ଟ ଯେତେବେଳେ ଆମେ ଜନ୍ମ ନେଇଥାଉ ଗୋଟିଏ ବାପା ଏବଂ ମାଆଙ୍କଠାରୁ ଯେତେବେଲେ ଆମେ ଜନ୍ମ ନେଉ ସେମାନେ ଯେତେବେଲେ ଆମକୁ ଜନ୍ମ ଦେଇ ସାରନ୍ତି ଏ ଦୁନିଆକୁ ଦେଖାନ୍ତି ଚାଲିବାକୁ ଶିଖାନ୍ତି ଖାଇବାକୁ ଦିଅନ୍ତି ପିନ୍ଧିବାକୁ ଦିଅନ୍ତି ପାଠଶାଠ ପଢ଼ାନ୍ତି ଦୁନିଆରେ ସବୁ ଜିନିଷ ଆମକୁ ଦେଖାନ୍ତି ଶିଖାନ୍ତି ସବୁ ଆମର ଇଚ୍ଛାକୁ ପୁରଣ କରନ୍ତି ଏବଂ ବାପା ମାଆଙ୍କଠାରୁ ଏ ଦୁନିଆରେ କିଛି ବଡ଼ ଜିନିଷ ନାହିଁ ଭଗବାନ ମଧ୍ୟ ବାପାମାନଙ୍କର ବାପା ମାଆଠାରୁ ବଡ଼ ନୁହନ୍ତି ଏବଂ ତାଙ୍କର ସ୍ମୃତିକୁ ସବୁବେଲେ ଆମେ ମନେ ରଖିବା ଦରକାର ତାଙ୍କୁ କେବେ ବି ହତାଦର କରିବାର ନାହିଁ ତାଙ୍କୁ ଭଗବାନ ଭାବି ପୂଜା କରିବା ଦରକାର ଆଉ ସବୁବେଲେ ବାପା ମାଆଙ୍କୁ ପାଖରେ ରଖିବା ଦରକାର ତାଙ୍କର ଆଶୀର୍ବାଦ ନହେଲେ ଆମେ କୌଣସି ଜିନିଷ ସକ୍ସେସଫୁଲ ହୋଇ ପାରିବା ନାହିଁ ସବୁ କ୍ଷେତ୍ରରେ ଆମେ ବାପା ମାଆଙ୍କୁ ପାଖରେ ରଖି ସବୁବେଲେ ପୂଜା କରି ତାଙ୍କର ଆଶୀର୍ବାଦ ନେବା ଆଉ ତାଙ୍କର ସ୍ମୃତିକୁ ସବୁବେଲେ ମନେ ପକାଇବା ଆଉ ଛୋଟରୁ ବଡ଼ ହୋଇଗଲା ପରେ ଆମେ ବଞ୍ଚିଥିବା ପର୍ଯ୍ୟନ୍ତ ତାଙ୍କୁ ହିଁ ପୂଜା କରିବା